ମୋର ନକ୍ଷତ୍ରଭିତ୍ତିକ ସ୍ମୃତି ଅନୁଭୂତି ହେଉଛି ମୁଁ ଥରେ ଯାଇଥିଲି ଭୁବନେଶ୍ୱରର ପଠାଣି ସାମନ୍ତ ପ୍ଲାନେଟୋରିୟମ ସେଠି ଗୋଟିଏ କାଚ ଘର ଭିତରେ ବସିକି ବିଭିନ୍ନ ପ୍ରକାର ନକ୍ଷତ୍ର ଆମେ ସବୁ ବହୁତ ବଡ଼ ବଡ଼ ଦେଖୁ ଆମେ କେବେ ବି ମୁଁ ଭାବିନାହିଁ ଯେ ନକ୍ଷତ୍ର ଭିତ୍ତିକ ମୁଁ ଆରମ୍ଭ କରିବି ପାଠପଢ଼ା କାରଣ ମୁଁ ତ ସେ ବିଷୟରେ କିଛି ଜାଣିନାହିଁ ଖାଲି ଲୋକ କହନ୍ତି ଯେ ହଁ ନକ୍ଷତ୍ରଭିତ୍ତିକ ପାଠ ପଢ଼ିଲେ ଆପଣ ଜାଣିପାରିବେ ନିଜର ଭବିଷ୍ୟତ କ'ଣ ହୋଇପାରିବ ଲୋକମାନଙ୍କ ଭବିଷ୍ୟତ କ'ଣ ହେବ ଆଉ ଯଦି ଆମେ ଉପଯୁକ୍ତ ସମୟ ଦେଖିବା ଆକାଶକୁ ଦେଖିବା ପାଇଁ ହୁଏତ ସେଇଟା ହେଉଛି ରାତି ସମୟ ରାତି ଏଗାରଟା ପରେ ଆମେ ଯଦି ଆକାଶକୁ ଚାହିଁବା ତା'ହେଲେ ଆମେ ଦେଖିପାରିବା ପ୍ରତ୍ୟେକ ଗ୍ରହ ନକ୍ଷତ୍ର ସେଠାରେ ଆକାଶରେ ଉପଲବ୍ଧ ଥାଆନ୍ତି